ଦୁଇ ଅଗଷ୍ଟ ଦୁଇ ହଜାର ବାଇଶି ଛଅ ଜୁଲାଇ ଦୁଇ ହଜାର ଅଠର ପାଞ୍ଚ ମେ ଉଣେଇଶହ ଅଠାଲବେ ଚଉଦ ଜୁନୁ ଦୁଇ ହଜାର ତେଇଶି ଅଠର ମେ ଦୁଇ ହଜାର ଏକୋଇଶି